ମ୍ୟାଡ଼ାମ୍ ନମସ୍କାର ମୋ ଦେହ ଭଲ ନାହିଁ ମ୍ୟାଡ଼ାମ୍ ଆପଣ କେତେବେଳେ ମେଡ଼ିକାଲ୍ରେ ରହୁଛନ୍ତି ମ୍ୟାଡ଼ାମ୍ ଓହୋ ଆପଣଙ୍କୁ ଟିକେ ଦେଖେଇବାର ଥିଲା ତ ମୋର ଦେହ ଟିକେ ଭଲ ରହୁନି ମେଡ଼ିକାଲ୍ରେ କ'ଣ କ'ଣ ସେବା ଅଛି ହଉ ମୁଁ ଯିବି ମ୍ୟାଡ଼ାମ୍ ଜର ଥଣ୍ଡା ହେଲେ କ'ଣ ଖାଇଲେ ଠିକ୍ ହବ ମ୍ୟାଡ଼ାମ

ଆଉ ଆପଣ କେଉଁ କେଉଁ ଦିନ ରହୁଛନ୍ତି ମ୍ୟାଡ଼ାମ୍ ହଉ ମୁଁ ଯିବି ମ୍ୟାଡ଼ାମ୍ ଆପଣଙ୍କ ମେଡ଼ିକାଲ୍ରେ କେଉଁ କେଉଁ କାର୍ଡ଼୍ ଚଳୁଛି ମ୍ୟାଡ଼ାମ୍ ଆପଣଙ୍କ ଫି କେତେ ମ୍ୟାଡ଼ାମ୍ ଭଲ କଥା ମ୍ୟାଡ଼ାମ୍ ହଉ ମ୍ୟାଡ଼ାମ୍ ମୁଁ ଯିବି ଲୋକଙ୍କର ସେବା କରି ବହୁତ ଭଲ କାମ କରୁଛନ୍ତି ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ଆପଣଙ୍କ ଘର କେଉଁଠି ମ୍ୟାଡ଼ାମ୍ ଆପଣ ଏକା ରୁହନ୍ତି ହଉ ମୁଁ ଆସିବି ମୋ ରୋଗ ଭଲ କରିଦବ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍